ଗାଈ ପାଳନ କରିବା ପାଇଁ ହେଲେ ତା'ର ମୁଖ୍ୟତଃ ଭଲ ଗୁହାଳଟିଏ ରହିବା ଆବଶ୍ୟକ ଖାଇକି କିପରି ଭଲରେ କ'ଣ ଖାଇବା ଦ୍ୱାରା ଘର ପେଟ ପୂରିବ କି ନାହିଁ ସେଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ ତା'ର ଖାଦ୍ୟ ପାନୀୟ ନଡ଼ା ଦାନା ତା'ର ଆବଶ୍ୟକ ଅନୁଯାୟୀ ରଖି ତାକୁ ଯୋଗାଇ ପାଇଁ ଯୋଗାଇ ଦେଇ ଯୋଗାଇ ପାଇଁ ସମୟ ଦେବା ଆବଶ୍ୟକ ତା'ର ଦେହ ଖରାପ ହେଲେ ତା'ର ଭଲ ଭାବେ ଯତ୍ନ ନେବା ଆବଶ୍ୟକ ବା ଡକ୍ଟର୍କୁ ଦେଖାଇବା ନେବା ଆବଶ୍ୟକ କ୍ଷୀର ଦେବା ଦ୍ୱାରା ଆମେ ଲାଭବାନ ହେଉ ତେଣୁ ଗାଈକୁ ଭଲ ଭାବରେ ରଖିବା ଆବଶ୍ୟକ ତା'ର ଯତ୍ନ ନେବା ଆବଶ୍ୟକ ସମୟ ସମୟ ଟାଇମ୍ ଟାଇମ୍ ଟୁ ତାକୁ ଖାଇବାକୁ ଦେବା ଆବଶ୍ୟକ ଭଲ ଜାଗାରେ ରହିବାକୁ ଆବଶ୍ୟକ ବା ସେ ତା'ର ସବୁ ଯତ୍ନ ନେବା ଆବଶ୍ୟକ ଯିବା ଆବଶ୍ୟକ ବୁଲି କହି କରିବା ଆବଶ୍ୟକତା